ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ନଅ ହଜାର ଶହେ ପଚାଶ ପନ୍ଦର ହଜାର ଦୁଇଶହ ପଞ୍ଚାବନ ଛଅ ହଜାର ଦୁଇଶହ ଅଶୀ ସତର ହଜାର ପାଞ୍ଚଶହ ଚଉତିରିଶ କୋଡ଼ିଏ ହଜାର ଛୟାଳିଶ